ହ୍ୟାଲୋ ଆପଣଙ୍କର କ୍ୟାବ୍ ଅର୍ଡ଼ର୍ କରୁଥିଲି ହେଲେ ଟ୍ୟାକ୍ସିରେ ମୁଁ ଯିବି ବୋଲି ମୋ ନାଁ ମାଲକାନଗିରି ବାଲିମେଳା ଠୁ କାଲିମେଳା ଯିବାର ଅଛି ହେଲେ ମାଲକାନଗିରିରେ ଟ୍ରାଫିକ୍ ବେଶୀ ହୋଇଛି ଆଦି ରାସ୍ତା ବ୍ଲକ୍ ହୋଇଯାଇଛି ଆପଣ ଡ୍ରାଇଭର୍ ନମ୍ବରଟା ଦିଅନ୍ତୁ ମୁଁ ତା' ସହିତ କଥା ହୋଇ ଯିବି ହ୍ୟାଲୋ ଡ୍ରାଇଭର୍ ଭାଇ ମୁଁ ବାଲିମଳାରୁ କାଲିମଳା ଯିବି ହେଲେ ମାଲକାନଗିରି ଆଜି ବେଶୀ ଟ୍ରାଫିକ୍ ହୋଇଛିି ହେଲେ ଆପଣଙ୍କ ରାସ୍ତା ଆଉ ଯଦି ଅଲଗା ରାସ୍ତା ଜାଣିଥିବେ ବୋଲେ ଟିକେ ଶୀଘ୍ର ନେଇ ପହଞ୍ଚାଇ ଦେବ ମୋର ଜଲ୍ଦି ଟିକେ ଯିବାର ଅଛି ରାସ୍ତାରେ ଯଦି ମୋତେ ଟିକେ ନିଅ ଶୀଘ୍ର ମୋର ଅରଜେଣ୍ଟ କାମ ଥିବାରୁ ମୁଁ ଆପଣଙ୍କୁ ଦୟା କରୁଛି ସେଥିପାଇଁ ଶୀଘ୍ର ନେଇଯାଅ ଆଜି ମାଲକାନକିରି ବହୁତ ଟ୍ରାଫିକ୍ ହୋଇଯାଇଛି କିଛି କରି ହଉ ନାହିଁ ଟିକେ ଶୀଘ୍ର ଟିକେ ଆସ ଡ୍ରାଇଭର୍ ଭାଇ ତ କାମ ଅଛି ସେ ଯିଏ ଜାଗାରେ ଶୀଘ୍ର ଯାଇକି ପହଞ୍ଚାଇ ଦିଅ ହେଲେ ଆପଣ ଯଦି ମୋତେ ଶୀଘ୍ର ନେଇ ପହଞ୍ଚାଇ ଦେବେ ବୋଲେ ଠିକ୍ ହୋଇଥାନ୍ତା ସେ ଗଲେ ମୋର କାମ ଜଲ୍ଦି ସରିଯାଇଥାନ୍ତା